ଚାଷର ପ୍ରଦୂଷି ହଉଚି ଆମକୁ ଚାଷ କରିବା ଦ୍ୱାରା ବହୁତ ସମ୍ମୁଖୀନ ହବାକୁ ପଡ଼ୁଚି ଚାଷ ଟ୍ରାକ୍ଟର ନେବା ଚାଷ ମେସିନ୍ ଧାନ କଟା ମେସିନ୍ ଧାନ ରୋହିବା ମେସିନ୍ ଏସବୁ ନେଇ ଚାଷରେ ପ୍ରୟୋଗ କରିବାକୁ ପଡ଼ୁଚି ସେଥିପାଇଁ ବହୁତ ପଇସା ବି ଖର୍ଚ୍ଚ ହଉଚି ମେସିନ୍ ଦ୍ୱାରା ସବୁ ମେସିନ ଲଗାଇ ଧାନ କାଟିବା ଧାନ ଦୋଇବା ଧାନ ଲଗାଇବା ଧାନକୁ ଧାନ ସାଫ୍ କରିବା ଧାନକୁ ମିଲିଂ କରିବା ଏସବୁ ମେସିନ୍ ଦ୍ୱାରା ହୁଏ

କରାଯିବାକୁ ପଡ଼େ ସେଥିପାଇଁ କୃଷି କ୍ଷେତ୍ରର ସୂଚନା ଆମେ ପାଉ ଟେଲିଭିଜନ ରେଡ଼ିଓ ଏବଂ ଇଣ୍ଟର୍ନେଟ ସମୟ ଖବରକାଗଜରେ ପାଉ ସମୟ ସମ୍ବାନ୍ଧ ଏଥି ଖବରକାଗଜ ପ୍ରମେୟ ଏଣେଦେଣେ ବହୁତ ଖବରକାଗଜ ଦ୍ୱାରା ଆମେ ପାଉ ରେଡ଼ିଓ ଟିଭି ଇଣ୍ଟରନେଟ ମୋବାଇଲ ଦ୍ୱାରା ଆମେ ଶୁଣିବାକୁ ପାଉ